ବିଜ୍ଞାନ ଏବଂ ବୈଷୟିକ ଉଦ୍ଭାବନରେ ଆମ ଜୀବନ ସମାଜର ଜୀବନ ବଞ୍ଚିବା ବହୁତ ସହଯୋଗ ହୋଇଛି ଯଥା ଶିଳରେ ଗ୍ରାଇ ଶିଳରେ ମସଲା ନବାଟି ଗ୍ରାଇଣ୍ଡରରେ ମସଲା ବଟାଯାଉଛି ଆଉ ସରଳ ବି ହେଇଯାଇଛି ପରିଶ୍ରମ ଲୋକ କରୁନାହାଁନ୍ତି ତାପରେ ହଳ ବି କରୁନାହାଁନ୍ତି ଟ୍ରାକ୍ଟରର ଓ ପାୱାରଟିଲର ମାଧ୍ୟମରେ ସବୁ ହଳ କରିବା କାଦୁଅ କରିବା ଧାନ କାଟିବାକୁ ବି ମେସିନ୍ ଆସୁଛି ତାଦିହରେ ସବୁ ଧାନ କାଟିଯାଉ କାଟୁଛନ୍ତି ଆଉ ଏତେ ମଜୁରି ବି ଖର୍ଚ୍ଚ ହେଉନି ଯାହାଫଳରେ ଚାଷ ବି ସହଜ ସୁବିଧାରେ ଆମେ ପାଇପାରୁଛେ ତାପରେ ୱାସିଙ୍ଗ୍ମେସିନ୍ ଆମେ ହାତରେ ଲୁଗା ସଫା ନକରିକି ଆମେ ୱାସିଙ୍ଗ୍ମେସିନ୍ ରେ ଲୁଗା ସଫା କରୁଛେ ଆଉ ଟିଭିରେ ବାହାର ଜଗତର କଥା ସବୁ ଆମେ ଘରେ ବସିକି ଜାଣିପାରୁଛେ ମୋବାଇଲ ମାଧ୍ୟମରେ ଆମେ ଅନଲାଇନରେ ଲୁଗାପଟା କତିରୁ ଆରମ୍ଭ କରିକି ଖାଦ୍ୟ ଜିନିଷ ପର୍ଯ୍ୟନ୍ତ ସବୁ ଆମେ ସପିଙ୍ଗ କରିପାରୁଛେ